ମତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ ମୁଁ ଆମ ବାରିପଟେ ଗୋଟିଏ ବଗିଚା କରିଛି ଏଥିରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛି ଆଉ ଅଳ୍ପ ଫଳ ଗଛ ମଧ୍ୟ ଲଗେଇଛି ମୁଁ ସେଗୁଡ଼ିକର ଯତ୍ନ ବହୁତ ଭଲ ଭାବରେ ନେଉଥାଏ ମୁଁ ମୋବାଇଲ୍ରୁ ଦେଖି ମଧ୍ୟ ସେମାନଙ୍କର ଯତ୍ନ ନିଏ କ'ଣ କ'ଣ ପକାଇଲେ ଗଛରେ ବହୁତ ଭଲ ଓ ବଡ଼ ଫୁଲ ହେବ ସେଗୁଡ଼ିକୁ ଦେଖି ଗଛରେ ମୁଁ ପକାଏ ସେହି ପ୍ରଦର୍ଶନୀରେ ମଧ୍ୟ ଗଛ ଓ ତାର କୌଶଳ ବିଷୟରେ ବହୁତ ଭଲ ଭାବରେ ବୁଝାଇଲେ ସେଥିରେ ଯୋଗ ଦେଇକି ମତେ ବହୁତ ଭଲ ମଧ୍ୟ ଏବଂ ଖୁସି ମଧ୍ୟ ଲଖିଲା ମତେ ବହୁତ ଭଲ ଲାଗେ ବଗିଚାରେ ଫୁଲ ଓ ଫଳ ଗଛର ଯତ୍ନ ନବାକୁ ବଗିଚାକୁ ଗଲେ ମତେ ବହୁତ ଆନନ୍ଦ ଲାଗେ ମୋ ପରିବାରର ସମସ୍ତ ମଧ୍ୟ ମତେ ବଗିଚା କାମରେ ସାହାଯ୍ୟ କରନ୍ତି